କୁକୁଡ଼ାକୁ ଘୁମେଇବା ରୋଗ ଚୂନ ଝାଡ଼ା ବାର୍ଡ଼ ଫ୍ଲୁ ଏବଂ ଏହିସବୁ ରୋଗ ହେଲେ ଆମେ ତାକୁ ଘରୋଇ ଚିକିତ୍ସା କରୁ ସେମାନଙ୍କୁ ଥଣ୍ଡା ଜାଗାରେ ରଖିବା ଆଉ ପିଆଜ ଖାଇବାକୁ ଦେବା ଏମାନଙ୍କ ଖାଇବାକୁ ଦେବା ଦ୍ୱାରା ଏମାନଙ୍କର ଯଦି ଭଲ ନହେଲା ଆମେ ଡାକ୍ତରଙ୍କ ପରାମର୍ଶ ନେଇଥାଉ ସେମାନଙ୍କୁ କେମିତି ଏମାନଙ୍କୁ ଏହିସବୁ ନକଲେ ଡାକ୍ତରଙ୍କ ମରାମର୍ଶ ନେଇଥାଉ ନନେଲେ ଡାକ୍ତରଙ୍କର ଏହି ସବୁ କୁକୁଡ଼ା ସବୁ ମରିଯିବେ ଆଉ ଏମାନଙ୍କୁ ରଖିବା ପାଇଁକି ସୁସ୍ଥ ପରିବେଶ ଦରକାର